ବିକଶିତ ଦୁନିଆ ଉପରେ ମୋର ମତାମତ ହେଉଛି ଆଜିକାଲି ଦୁନିଆ ବହୁତ ପରିବର୍ତ୍ତନ ହେଲାଣି ଯେମିତିକି ଶିକ୍ଷା ବ୍ୟବସ୍ଥା ହେଉ କି ସ୍ୱାସ୍ଥ୍ୟ ବ୍ୟବସ୍ଥା ହେଉ କି ପରିବହନ ବ୍ୟବସ୍ଥା ହେଉ ଏସବୁ ବ୍ୟବସ୍ଥାରେ ବହୁତ ବିକଶିତ ହେଲାଣି ଯେମିତିକି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଜିକାଲି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ମାନେ ଲୋକମାନେ ଯେଉଁମାନଙ୍କର ପଇସାପତ୍ର ନାହିଁ ଟଙ୍କା ପଇସା ନାହିଁ ସେମାନେ ମାନେ କ'ଣ ନିଜର ଚେକ୍ଅପ୍ କରେଇ ପାରୁନଥିଲେ କି ଡାକ୍ତରଙ୍କୁ ଦେଖେଇ ପାରୁନଥିଲେ ନିଜ ଦେହ ଦେହ ଖରାପ ଥାଇକି ବି ସେ ଘରେ ବସୁଥିଲେ ଡାକ୍ତରଖାନା ଯାଇପାରୁ ନଥିଲେ କାରଣ ସେମାନଙ୍କ ପାଖରେ ପଇସା ନଥିଲା ନା ସେଥିପାଇଁକା ତ ଆଜିକାଲି ବିଜୁ ସ୍ୱାସ୍ଥ୍ୟ ଯୋଜନା ହେଇକି ସ୍ୱାସ୍ଥ୍ୟ ବିକଶିତ ହେଉଛି ସ୍ୱାସ୍ଥ୍ୟ ଯୋଜନା ବହୁତ ବିକଶିତ ହେଉଛି ଆଉ ଆଉ ଯେମିତିକି ଦୁନିଆର ଆଉ ଗୋଟେ ପରିବର୍ତ୍ତନ ବି ହେଉଛି ଯେମିତି ଶିକ୍ଷା ପରିବର୍ତ୍ତନ ଆଜି ଆଗରୁ ସବୁ ଖାଲି ପୁଅମାନଙ୍କୁ ପାଠ ପଢ଼ଉଥିଲେ ଏବେ କ'ଣ ଝିଅମାନଙ୍କୁ ବି ପାଠ ପଢ଼ଉଛନ୍ତି ତ ଶିକ୍ଷା ଉପରେ ବି ବହୁତ ପରିବର୍ତ୍ତନ ହେଉଛି ଆଉ ଗୋଟେ ରହିଲା ପରିବହନ ପରିବହନ ବି ବହୁତ ପରିବର୍ତ୍ତନ ହେଉଛି ଆଗକାଳେ ଜଣ ଜଣଙ୍କର ଗୋଟେ ସାଇକଲ୍ ଥିଲା କିନ୍ତୁ ଏବେ ଜଣ ଜଣଙ୍କର ବି ଗୋଟେ ବାଇକ୍ ରହୁଛି ଗୋଟେ ଗୋଟେ ଗାଡ଼ି ବି ରହୁଛି ଯେଉଁଥିପାଇଁ ଆମେ ଗୋଟେ ସହରରୁ ଅନ୍ୟ ସହରକୁ ସେମିତି ଗଲାବେଳେ ବହୁତ ହଇରାଣ ହେଉଥିଲେ ଏବେ କିନ୍ତୁ ଆମେ ବସ୍ ସାହାଯ୍ୟରେ କି ଟ୍ରେନ୍ ସାହାଯ୍ୟରେ ଆମେ ପରିବହନ ବ୍ୟବସ୍ଥାରେ ସାହାଯ୍ୟ ପାଉଛେ ତ ଏ ଦୁନିଆରେ ଏହିସବୁ ବିକଶିତ ହେଉଛି ମୁଁ ବି ଏସବୁ ପରିବର୍ତ୍ତନ ଦେଖୁଛି ମୋତେ ବି ଏସବୁ ପରିବର୍ତ୍ତନ ଦେଖି ବହୁତ ଖୁସି ଲାଗୁଛି କାରଣ ଦୁନିଆ ଏହିପରି ଯଦି ବିକଶିତ ହେବ ତା'ହେଲେ ଆମ ଦୁନିଆ ବହୁତ ଆଗକୁ ଯାଇପାରିବ